ଭାଇ ଏଇ ଏଁ ଭଉଣୀ ବାହାଘର ଥିଲା ଆଉ ଟିକିଏ ଡ୍ରେସ୍ ଫିଟିଙ୍ଗ କରିଥାନ୍ତି ଏଇ ବ୍ଲେଜର୍ ଆଉ ଦୁଇଟା ସୁଟ୍ ଦୁଇଟା ସାର୍ଟ ବ୍ଲେଜର୍ ଆଉ ଦୁଇଟା ସୁଟ୍ ଦୁଇଟା ସାର୍ଟ ମୁଁ ନେବି ଦୁଇଦିନ ପରେ ନେବି ବ୍ଲେଜର୍ ଗୁଟେ ଦୁଇଟା ସୁଟ୍ ଦୁଇଟା ସାର୍ଟ ଭାଇ ଟିକିଏ ନିହାତି କରିଦିଅ ଆଉ କିସ କରିବା ଏମରଜେନ୍ସିର ତୁମେ ଭଲ କର ଯଉ ତୁମ ଘରକୁ ଆଇଛି ସେତେ ବାଟ ଆଗରୁ ଟିକିଏ କାମରେ ରହିଗଲି ଆସି ପାରିଲିନି ଆଉ ତୁମେ ନା କିଛି ହେବନି ଖାଲି ଏଇଟି ମୋ ମାପଟା ନେଇନଉନ ହେ ଲେଟ୍ ମୁଁ ବାହାଘର ଆଉ ମୁଁ ବାହାଘର ପରେ ନେଇକି ଲାଭ କିସ ମୋର ଯେତେବେଳେ ଆଇଛି ଟିକିଏ କରିଦିଅ ଆଉ ଫେରିକି ଯିବିନା ସେତେବାଟ ଦେଇଛି ତ ହଁ ଟିକିଏ କରିଦେବ ଆଉ ତୁମେ ତ ଅଁ ଦୋକାନୀ ଆଉ ଯେତେବେଳେ କାମ ସାରିକି ଯାଇତେ ହବ ତମକୁ ଭାଇନା ଟିକିଏ କଷ୍ଟକର ମୋ ପାଇଁ ଆଉ ପ୍ୟାମେଣ୍ଟ କେତେ କେତେ ଟଙ୍କା ଲେଖାଁ ନେଉଛନ୍ତି ହଜାରେ ଟଙ୍କା କାମ କେତେ ଟଙ୍କାର ହେବ ସୁଟ୍ଟା କେତେ ଟଙ୍କା ନେବ କି ତମେ ଦୁଇଟା ସୁଟ୍କୁ ମୋର ଖାଲି ସୁଟ୍ ବେଶୀ ମାରା ହେବନି ହାଲ୍କା ହାଲ୍କା ମାରା ହେବ ନା ନା ମୋର ମୁଁ ଯାଇ ସିଲେଇ କରିବି ଖାଲି ତମେ ଅଧିକା ରେଟ୍ କହୁଛ

ବ୍ଲେଜର୍ଟା ଅଧିକା ପଡ଼ିଯାଉଛି ଟିକିଏ ଆଉ ନୂଆଁ ବନ ତିଆରି କନେ କେତେ ଟଙ୍କା ଯିବ ହଉ ଯାହା ନିଅ ନିଅ ଆଉ କିସ କରିମି କରିଦିଅ ଆଉ ଟିକିଏ ହଁ ସାର୍ଟଟା କେତେ ନେବ ହଉ ନିଅ ବ୍ଲେଜର୍ଟା ଟିକିଏ କମାଅ ଟିକିଏ ବ୍ଲେଜର୍ଟା ଅଧିକା ଟିକିଏ କମାଅ ହଉ ତାହେଲେ ମୁଁ ଆସୁଛି ଦୁଇଦିନ ପରେ ଆଉ ବାହାଘର ଅଛି ମୁଁ ଆସିକି ନେଇଯିବି ଆଉ ରଖିଥିବ ଏଇ ଦୁଇଦିନ ପରେ ନା ନା ମୋର ରାତି ରାତି ରାତିରେ ନା ମୁଁ ଦିନରେ ଆସି ନେଇଯିବି ଅ ହୋ ରହିଲି